ଭାରତରେ ସମସ୍ତେ ଚାହା ପିଇବାକୁ ଭଲ ପାଆନ୍ତି ଆମ ଘରେ ମଧ୍ୟ ସମସ୍ତେ ଚାହା ପିଇବାକୁ ଭଲ ପାଆନ୍ତି ମୁଁ ବି ପିଇବାକୁ ଭଲ ପାଏ ଚାହା କରିବା ପାଇଁ ପ୍ରଥମେ ମୁଁ ଗ୍ୟାସ୍କୁ ଆଗେ ଅନ୍ କରେ ତାହାପରେ ସସ୍ପେନ୍ ବସାଏ ତାହାପରେ ପାଣିକି ପାଣି ଦିଏ ପାଣି ଗରମ ହେଲା ପରେ ପାଣିକି ଆଗେ କପ୍ରେ ବାହାର କରିଦିଏ ଆଉ ଅମୁଲ୍ ଗୋଳେଇକି ରଖିକି ତାକୁ ପାଣିରେ ଢାଳେ ସେଥିରେ ତେଜପତ୍ର ଗୋଲମରିଚ ଅଦା ଟିକିଏ ଛେଚିକି ପକାଏ ତାପରେ ଚାହା ପତି ପକାଏ ଚିନି ପକାଏ ଚାହା ଫୁଟି ଫୁଟି ଲାଲ ରଙ୍ଗର ହେଲେ ଚାହାକୁ ତଳକୁ ଓଲ୍ହେଇକି ଚାହା ଛଣାରେ ଚାହା ଛାଣିକି ଆଉ ସମସ୍ତଙ୍କୁ ପିଇବାକୁ ଦିଏ